ପିଏମ୍ ପୋଷଣ ଯୋଜନା ଆମର ଏଇଟା କରାଯାଇଛି ଛୋଟ ଛୋଟ ପିଲାମାନଙ୍କ ପାଇଁକି ଯୋଉମାନେ ଆମର ପଢ଼ୁଛନ୍ତି ଗଭ୍ମେଣ୍ଟ୍ ସ୍କୁଲ୍ରେ ସେମାନେ ମଝିରେ ଖାଇବା ପିଇବା ସବୁ ଦେବାରେ ହେଲ୍ପ କରିଛନ୍ତି ଏବଂ ଏଠି ଆମର ସେ ଯୋଉ ପୁଅ ଝିଅ ଏମିତି କେହି କିଛି ଦେଖୁନାହାନ୍ତି ପୁରା ସମାନ ଭାବରେ ସବୁ ଦିଆଯାଇଛି ଆମର ଯୋଉ ପିଏମ୍ ପୋଷଣ ଯୋଜନାଟା ଦୁଇହଜାର ଅଠର ମସିହାରେ କରାଯାଇଥିଲା ମାର୍ଚ୍ଚ ମାସ ଦୁଇହଜାର ଅଠର ମସିହାରେ ସେ ଆମର ଫାର୍ଷ୍ଟ ରାଜସ୍ଥାନର କରାଯାଇଥିଲା ତା'ପରେ ଦେଖାଦେଖି ସମସ୍ତେ ଏଠି କରିଛନ୍ତି ଯୋଉଟାକି ବହୁତ ଭଲ ଛୋଟ ପିଲାମାନଙ୍କ ପାଇଁକି ଯିଏକି ତାଙ୍କୁ ଆହୁରି ଉତ୍ସାହିତ କରିବ ପାଠ ପଢ଼ିବା ପାଇଁକି